ମୁଁ ମୋ ବଗିଚାରେ ସବୁବେଲେ ଗଛରେ ଯେଉଁ ଖତ ଦିଏ ମୁଁ ବେଶି ମୁଁ ବେଶୀ ଭାଗ ଗୋବର ଗାଈର ଗୋବର ସେଇ ସେଇ ଖତ ମିଶାଏ ଗଛ ସେଠାରେ ଆଉରି ବହୁତ ଭଲ ହୁଏ ସେଇଟା ଦ୍ୱାରା ମୁଁ ବେଶୀ ଏଇ ସାର ଆନିକିରି ଲଗାଇ ଦିଏ ଦିଏନି ମୁଁ ସବୁବେଲେ ହେଉଛି ମୋର ସେ ଗୋବର ଖତ ବି ମୁଁ ସବୁବେଲେ ବ୍ୟବହାର କରେ ସେଇଟାରେ ଭଲ ହୁଏ ଗଛ ସବୁବେଲେ ମୋତେ ମୋତେ ଲାଗୁଛି କି ସେ କିନି ଆନିଥିବା ସାର ସେ ଦ୍ୱାରା ମୋର ଗଛରେ ସେତେ ଭଲ ହୁଏନି କିଛି ଦିନ ଭଲ ଥିବ ତାପରେ ବେଶୀ ଖରାପ ହୋଇଯାଏ କିନ୍ତୁ ଗୋବର ଖତ ଦେଲେ ବହୁତ ଭଲ ହୁଏ ଗଛ ସବୁବେଲେ ପୁର ମାନେ ମୋତେ ଲାଗୁଛି ସବୁବେଲେ ଭଲ ଅଛି ଗଛ ମୋର ମୁଁ ସେ ଖରାପ